ଆମ ରାଜ୍ୟରେ ବହୁତ ପ୍ରକାର ସ୍କୁଲ ଅଛି ବୃତ୍ତି ପରୀକ୍ଷା ବି ଅଛି ପଞ୍ଚମ କ୍ଲାସରେ ବୃତ୍ତି ଅଛି ତୃତୀୟ କ୍ଲାସରେ ବୃତ୍ତି ଅଛି ଷଷ୍ଠ କ୍ଲାସରେ ବୃତ୍ତି ଅଛି ଦଶମ କ୍ଲାସରେ ବୃତ୍ତି ଅଛି ସେମାନଙ୍କ ମଧ୍ୟରୁ ପଠାଣି ସାମନ୍ତରାୟ ବୃତ୍ତି ଅଛି ଏନ ଆର ଟି ଏସ୍ ବୃତ୍ତି ଅଛି ବ୍ୟାସକବି ଫକିରୀମୋହନ ବୃତ୍ତି ଅଛି ପ୍ରେରଣା ବୃତ୍ତି ଅଛି ଏମିତି ବହୁତ ପ୍ରକାର ବୃତ୍ତି ଅଛି